ବର୍ଷ ର ଗୋଟିଏ ମାସ ଆମର ଏ ବ୍ୟବସାୟ ଉପରେ ପ୍ରଭାବ ପଡ଼େ ନିରାମିଷ ମାସ ରୁହେ କାର୍ତ୍ତିକ ମାସ ସେ ମାସରେ ଲୋକ ମାନେ ବେଶୀ ଆଇଁସ ଖାଆନ୍ତିନି କାରଣ ଧର୍ମ ମାସ ସେ କାର୍ତ୍ତିକ ମାସ ବଗ ବି ଆଇଁଷ ଛାଡ଼ିଥାଏ ଲୋକ ମାନେ ମାସ ସାରା ଆଇଁସ ଖାଆନ୍ତି ନାହିଁ କିଛି ଲୋକ ଖାଆନ୍ତି କିଛି ଲୋକ ଖାଆନ୍ତି ନାହିଁ ସେହି ମାସ ରେ ବ୍ୟବସାୟ ରେ ଟିକେ ପ୍ରଭାବ ପଡ଼େ ଆଉ ବାକି ଦିନ ରେ ପ୍ରଭାବ ପଡ଼େ ନାହିଁ ଆଉ ସବୁଠାରୁ ଅଧିକ ଯାହା କଲେ ବି ମାଛ ମାଂସ ଅଣ୍ଡା ଆଉ ଖାସି ମାଂସ ର ଚାହିଦା ସବୁବେଳେ ଅଧିକା ରୁହେ